ହଁ ଜୁହାର୍ ଜୁହାର୍ ଭଲ୍ ଅଛେଁ ହଁ ବଢ଼ିଆ ସେଟା କଟା ସେଟା କଟା ମାରିଦେମାଁ ତାପରେ କଲର୍ ପେଣ୍ଟ୍ ମାର୍ମା ସେଟା ସେ ନେଳିଆ କଲର୍ ମାର୍ମା ହୋ ହଏ ହଏ କିଣିକରି ଆଣବ୍ ନେ ଲଗେଇ ଦେମାଁ ନେଳିଆ କଲର୍ ଗୁଟେ ଆଣବ୍ ଆରୁ ଇଟା ସ୍ପ୍ରେ କର୍ମା ନା ହଏ ମେସିନ୍ରେ କର୍ମା ନା ବଡ଼୍ଟା ଗୁଟେ ଆଣବ୍ ହୋ ଦୁଇ କେଜିଆଟା ଗୁଟେ ମାରିଦେମାଁ ପିଲାକେ ଲଗେଇଦେମାଁ ନେଁ କଲର୍ ଆରୁ ସେ ଆରୁ ମାରୁଛୁ କାଏଁ ପିଲାମାନ୍କେ ଲଗେଇକରି ମରେଇ କରୁଛୁ ଆରୁ ହଁ ହଁ ହଁ ହେବା ହେବା ନାଇଁ ହେବା କାଣା ହୋ ହେବା ଏଟା ସବୁ କରଦେବା ବ୍ରସ୍ରେ ମାରିଦମାଁ ସାଫ୍ କରି କରି ତାପରେ କରାହେବା ଆରୁ ଇଟା କେତେ ଲିଟର୍ ଖାବା ହୋ ଦୁଇ ତିନି ଲିଟର୍ ନାଇଁ ତ ଆଉଟ୍ ହେଇ ଯିବା ସବୁ ସରିଯିବା ଆଉ ଇଟା ତ ନେମା ହୋ ପଇସା କେତେ ଦେବ ହେ ଟଙ୍କା ହଜାର ପନ୍ଦରଶହ ଦେବ ଆରୁ ନାଇଁ ନାଇଁ ହେଇପାରେ କମ୍ ପିଲାମାନେ ଧରିକରି ଆସୁଛନ୍ ରଖିଛୁ ନାହିଁ ହଉ ହଉ ହଏ ହଏ